ସାଧାରଣତ ଆମ ଓଡ଼ିଶାରେ ଅନେକ ଗୁଡ଼ିଏ ଲେଖକ ଏବଂ କବି ମାନେ ମଧ୍ୟ ଅଛନ୍ତି ସେମାନଙ୍କ ମଧ୍ୟରୁ ମଧୁସୂଦନ ରାଓ ବହୁତ ବଡ଼ ଲେଖକ ସେ ଏବଂ କବି ମଧ୍ୟ ସେ ସେମାନଙ୍କ ମଧ୍ୟରୁ ସେ ଅଖିଳ ଭାରତ ବର୍ଣ୍ଣବୋଧ ଲେଖନ କରିଛନ୍ତି ଏବଂ ସେଗୁଡ଼ିକୁ ଆମେ ପାଠ କରିଥାଉ ଏହାଦ୍ଵାରା ଆମେ ବହୁତ କିଛି ଶିକିଥାଉ ଏହାଦ୍ଵାରା ଆମର ଭବିଷ୍ୟରେ ବହୁତ କିଛି କାମରେ ମଧ୍ୟ ଆସିଥାଏ